ମୁଇଁ ଅର୍ଡ଼ର୍ କରିଥିନି ସୋମବାର୍ ଦିନ୍ ଆରୁ ସାତ ଦିନ୍ କି ଛଅ ଦିନ୍ ଗଲା କେ ଆସିଥିଲା ମୋର୍ ଟା ରବିବାର୍ ଦିନ୍ ନଅ ବଜାକେ ନଅ ବଜାକେ ଜେନ୍ଟା ଆସିଲା ଆସିଲା ପରେ ପାର୍ସଲ୍ ଵାଲା ମୋତେ ଫୋନ୍ କରିକି ନା କହେଲା ଠାକୁର୍ ଦେବ୍ ତୁମେ ଘରେ ଅଛ ତ ତୁମର ପାର୍ସଲ୍ ଆସିଛେ ଆସ ତୁମେ ରିସିଭ୍ କରବ୍ ବୋଲିକି ନା କହେଲା ତା'ପରେ ମୁଇଁ ଗାଧି ଯାଇଥିଲି ଗାଧି କିନା ମୁଇଁ ଆସିକି ନା ସାଙ୍ଗେ ସାଙ୍ଗେ ତାର୍ ପାଖ କେ ଗଲି ବାଇକି ଧରିକିନା ଆର୍ ତା'ପରେ ପଇସା ମୁଇଁ ଦେନି ଚାରିଶହ ଟଙ୍କା ଦେନି ସେଇ ଗୁଟେ ମୋତେ ଓ ଟି ପି ମାଗିଲା ଓ ଟି ପି ଦେଲା ପରେ ମୋତେ ଗୁଟେ ଟି ସାର୍ଟ ଟେ ଦେଲା ସେନ୍ଟା କେନ୍ ମୁଇଁ ଆମାଜନରେ ଅର୍ଡ଼ର କରିଥିନି ଆରୁ ଘର୍ କେ ନେଇକି ନା ମୁଁ ଖୁଲିଲା ଟାଇମରେ ଦେଖିନି ଯେ ପୁରା କପଡ଼ା କ୍ୱାଲିଟି ପୁରା ବହୁତ ବେକାର୍ ଥିଲା ଆର୍ ସାଇଜ୍ ବି ବହୁତ ଛୋଟ୍ ଥିଲା ଯେନ୍ଟା କି ମୁଇଁ ଓଭର୍ ସାଇଜ୍ ମଗେଇଥିଲି ଆଉ ଯେନ୍ତା ପୁରା ମିଡ଼ିଅମ୍ ସାଇଜ୍ ଆସିଥିଲା ତ ସେଇ ଜିନିଷ୍ ଟା ମୋତେ ପୁରା ଟୋଟାଲି ଭଲ୍ ନାଁଇ ଲାଗଲା ତା'ପରେ ଫେର୍ ଥରେ ମୁଇଁ ଆ ଟା ଓପନ୍ କଲି ତା'ପରେ ମୁଇଁ ଯେନ୍ତା ରିଟର୍ନ କଲି ରିଟର୍ନ କଲା ପରେ ଗୁଟେ ହେଲା ଆଇ ସି ଗୁଟେ ଫିଡ଼ଵ୍ୟାକ୍ ଯେନ୍ତା ଦେବା ଟାଇପର ଗୁଟେ ଆଇ ସି ଏବାଉଟ୍ ଟାଇପର ଯେନ୍ଟା କି ତମକେ କାଁ ଯଦି ଭଲ୍ ନେଇଁ ଲାଗଲା ବୋଲିକି ନା ତା'ପରେ ମୁଇଁ ଯେନ୍ ଜିନିଷ୍ ଟା ଦେଲି ସେଟା ହେଲା ସାଇଜ୍ ମୋତେ ଭଲ୍ ନାଇଁ ଲାଗଲା ବୋଲିକି ନା ଦେଲି ରିଜନ୍ ତ ଦବାକେ ପଡୁ଼ସି ସବୁ ଜାଗା ନେ ତ ରିଜନ୍ ଦେଲା ପରେ ତା'ପରେ ଛନା ଛାଡ଼ିକି ନା ଗୁଟେ ଓ ଟି ପି ଆସିଲା ଓ ଟି ପି ଆସିଲା ପରେ ଫେର୍ ଥରେ ଗୁଟେ ଫୋନ୍ ଆଇଲା ପାର୍ସଲ୍ ଵାଲା ମୋତେ କହେଲା ତା'ପରେ ତମର୍ ଗୁଟେ ରିଟର୍ନ ଥିଲା ବୋଲିକି ନା ତା'ପରେ ରିଟର୍ନ କଲା ପରେ ମୋତେ କିଛି ସମୟ ପରେ ସେ ପେମେଣ୍ଟଟା ପଡ଼ିଥିଲା ଆରୁ